ମୋ'ର ପ୍ରିୟ ପୁସ୍ତକ ହେଉଛି ଇତିହାସ ଇତିହାସ ଏମିତି ଏକ ଜିନିଷ ଯାହାକି ମାନେ ଆଗରୁ ଯାହା ଘଟି ଯାଇଛି ତାହା ହେଉଛି ଇତିହାସ ଇତିହାସ ପଢିବା ଦ୍ୱାରା ମୋତେ ବହୁତ ଖୁସି ଲାଗେ ମାନେ ଆଗରୁ ଯାହାକିଛି ହୋଇଥିଲା ତାହା ବିଷୟରେ ମୁଁ ଜାଣିପାରେ ବିଭିନ୍ନ ପ୍ରକାରର ରାଜାମାନେ ଯେତେବେଳେ ଥିଲେ ବିଭିନ୍ନ ପ୍ରକାରର ଦର୍ଶନୀୟ ସ୍ଥାନ ତିଆରି କରିଥିଲେ ବିଭିନ୍ନ ପ୍ରକାରର ଗୁମ୍ଫା ତିଆରି କରିଥିଲେ ବିଭିନ୍ନ ପ୍ରକାର ସେ କାରୁକାର୍ଯ୍ୟ କରିଥିଲେ ଯାହାଦ୍ୱାରା ତାହା ଏବେ ମଧ୍ୟ ଚିରସ୍ମରଣୀୟ ହୋଇ ରହିଅଛି ଯାହାକୁ ଦେଖିବା ପାଇଁ ଲୋକମାନେ ଆସିଥାନ୍ତି ଦୂରରୁ ଏଇ ଇତିହାସ ପାଠ ପଢିବା ପାଇଁ ବହୁତ ଖୁସି ଲାଗେ ଇତିହାସ ପଢିବା ପାଇଁ ବହୁତ ପ୍ରକାରର ଲୋକମାନେ ଏଣ୍ଟ୍ରାନ୍ସ ଦେଇଥାନ୍ତି ଏଣ୍ଟ୍ରାନ୍ସରେ କ୍ୱାଲିଫାଇ କରିବା ଦ୍ୱାରା ସେମାନେ ଇତିହାସ ପଢିବା ପାଇଁ ସୁଯୋଗ ପାଇଥାନ୍ତି ଇତିହାସ ପଢିବା ଦ୍ୱାରା ମାନେ ଆଗରୁ ଯାହାକିଛି ଘଟି ଯାଇଛି ଯେମିତିକି ଆଗରୁ ମାନେ କେଉଁ ରାଜା ଥିଲେ କିଏ କେଉଁ କାର୍ଯ୍ୟ କରୁଥିଲା ତାହାକୁ ସେମାନେ ଜାଣିଥା'ନ୍ତି